ଆମର ଗୋଟିଏ ବଗିଚା କରିଛୁ ବଡ଼ ବଗିଚା ତେଣୁ ମୁଁ ଚାରା ସେଠୁ ଏ ନେମ୍ବରା ଠାଉରିରୁ ଆଣେ ମାଆ ସଙ୍ଗୀତା ଫାର୍ମ୍ ହାଉସ୍ ସେଇଠୁ ଚାରା ଆଣେ ବିଭିନ୍ନ ରକମର ଚାରା ଆଣେ ଆମ୍ବ ପିଜୁଳି ପଣସ ଆପଣଙ୍କର ବାଜ ଆମ୍ବ ବିଭିନ୍ନ ରକମର ଫୁଲ ଗଛ ଏବଂ ଆମ୍ବଡ଼ା କଦଳୀ ଅମୃତଭଣ୍ଡା ଲେମ୍ବୁ ବିଭିନ୍ନ ରକମର ଚାରା ଗଛ ମୁଁ ସେଠି ଆଣି ଏଠି ମୁଁ ନିଜେ ପରିଶ୍ରମ କରେ ଆଉ ଲୋକମାନଙ୍କ ଦ୍ୱାରା ବି କାର୍ଯ୍ୟ କରେଇ ବଗିଚାକୁ ଇଏ କରେ ସେଥିରୁ ବହୁତ କିଛି ଲାଭବାନ ବି ମୁଁ ହୁଏ ବାହାରକୁ ବି ବେପାରୀ ଆସି ସେ ଫଳ ସବୁ ନିଅନ୍ତି କିଛି ଭଲ ବି ହୁଏ ସେ ଗୁଡ଼ିକ ଏଇ ଅଟୋ ଡାଲା ଅଟୋରେ ଆଣେ ଆଣି ତାକୁ ଏଠି ବିଭିନ୍ନ ରକମ ଖତ ସାର ମସଲା ଦେଇ ତାକୁ ଲଗାଏ ପାଣି ଦେବା ପାଇଁ ବି ଆମର ଏଠି ସୁବିଧା ଅଛି ଖରାଦିନେ ବି ପାଣି ଦିଆ ହୁଏ ଆଉ ଫୁଲ ବି କିଛି ଆଣି ଲଗାଏ ଫୁଲ ବି ଭଲ ଇଏ ହୁଏ ଆଉ ଫୁଲ ବି ଆମ ଏଠି ବିଭିନ୍ନ ପର୍ବପର୍ବାଣିରେ ଫୁଲ ମାନେ ବି ସବୁ ଫୁଲ ଗୁଡ଼ିକ ଆସି ବିଭିନ୍ନ ଲୋକ ଆସି ନିଅନ୍ତି କିଛି ବେପାରୀ ବି ନିଅନ୍ତି ଆଉ ଯାହା ହଉ ଏଥିରେ ଭଲ ଲାଭାବନ ହୁଏ ମୋ ଆର୍ଥିକ ଶୋଷଣ ବି ଆ ଦ୍ୱାରା ସମ୍ବବ ହେଉଛି